ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ପ୍ରାକୃତିକ ଯେଉଁ ଜୈବିକ ପଦ୍ଧତି ଅଛି ପୁରୁଣା ପଦ୍ଧତି ପୁରୁଣା କାଳ ଅମଳରେ ସେଇଟା ହେଉଛି ସବୁଠୁ ଭଲ କାରଣ ଏବେ ଯେଉଁ ରାସାୟନିକ ପଦ୍ଧତି ବାହାରିଛି ବିଭିନ୍ନପ୍ରକାର କୀଟନାଶକ ଔଷଧ ବ୍ୟବହାର କରା ହୋଇକି ବା ସବୁ ଡିଟରଜେଣ୍ଟ ବ୍ୟବହାର କରିକି ତାଙ୍କର ସବୁ ନିଆ ହେଉଛି ଯେଉଁ ଯତ୍ନ ଆଉ ତାହାର ସାଇଡ଼ଇଫେକ୍ଟ ବହୁତ ରହିଛି ଆଉ ପ୍ରାକୃତିକ ପଦ୍ଧତି ହେଲେ ଜୀବଜନ୍ତୁଙ୍କ ଯତ୍ନ ତାଙ୍କ ଖାଦ୍ୟ ହେଉ ବା ସବୁ ଗଛ ପତ୍ର ଡାଳ ଘାସ ପଦ୍ଧତି ଇତ୍ୟାଦି ତାଙ୍କୁ ଦେଲେ ଏହି ଯେଉଁ ଗାଈଗୋରୁ ଇତ୍ୟାଦି ଇତ୍ୟାଦିରେ ଏ ତାଙ୍କର ବହୁତ ଶରୀର କୌଣସି ରୋଗ ଫୋଗ କିଛି ହେବନି ବହୁତ ଭଲରେ ସେମାନେ ବଞ୍ଚିବେ ଏବଂ ବହୁତ ବର୍ଷ ବି ବଞ୍ଚିବେ ଏଇଟା ଆମର ବୟସ୍କ ମାନେ ଆମର ପୂର୍ବପୁରୁଷମାନେ ଏହିଟା ଆମକୁ ଆଡଭାଇସ୍ ଦେଇକି ଯାଇଛନ୍ତି ଇଏ ଦେଇକି ଯାଇଛନ୍ତି ଏବେ ତ ଯେଉଁ ଯେଉଁତ ହେଉଛି ରାସାୟନିକ ସାର କୀଟନାଶକ ପ୍ରୟୋଗ କରାଯାଇକି ଏହିଟା ବହୁତ ରୋଗାକ୍ରାନ୍ତ ହେଉଛନ୍ତି ଏବଂ ହେବେ ତେଣୁ ସେହିଟା ପ୍ରାକୃତିକ ଜୈବ ପଦ୍ଧତିର ସବୁଠୁ ଭଲ